ଅଠର ଜୁଲାଇ ଦୁଇହଜାର ଛଅ ତେଇଶ ତିନ ଦୁଇହଜାର ଆଠ ବାର ତିନ ଦୁଇହଜାର ଦୁଇ ତିନି ଏକ ଦୁଇହଜାର ତିନି ତାପରେ ତିନି ଜୁଲାଇ ଦୁଇହଜାର ପାଞ୍ଚ